ଏବଂ ଏଥିରୁ ମୁଁ ଜାଣିଲି ଯେ ବହୁତ ଲୋକଙ୍କୁ ଖାଦ୍ୟ ଖାଇବାର ତିଆରି କରିକି ଯେହେତୁ ସମସ୍ତଙ୍କୁ ଖୋଇପାଇଲି ମୋତେ ବହୁତ ଆନନ୍ଦ ଲାଗିଲା ବହୁତ ଉଲ୍ଲାସ ଆନନ୍ଦ ମୋତେ ଲାଗିଲା